ମୁଁ ଜୀବନର ଏକ ନିଛକ ସତ କଥା ମୁଁ ଆପଣଙ୍କୁ ଆଜି କହିବାକୁ ଚାହୁଁ କହିବାକୁ ଯାଉଛି ଯେଉଁ ସମୟରେ କି ମୁଁ ମୋର ଗୋଟିଏ ଘର ପାଖ ପଡ଼ୋଶୀ ମୋର ଗୋଟିଏ ସାଙ୍ଗ ଥିଲା ଯାହା ସହିତ ମୋର ଜମା ବି ପଡ଼େନି ତା ସହିତ ମୁଁ କଥା ହୁଏନି ନା ସେ ମୋ ସହିତ ବି କଥା ହୁଏ ନାହିଁ ଆମେ ଥରେ ହଠାତ ଦିନେ ବାବା ମାମା ଘରେ ନଥିଲେ ମୁଁ ଏକୁଟିଆ ଥାଏ ଘରକୁ ଅତିଥି ଆସିଲେ ଅତିଥିଙ୍କୁ ଯେମିତି ହେଲେ ବି ସତ୍କାର କରିବାକୁ ପଡ଼ିବ କାହିଁକି ନା ଅତିଥି ହେଉଛନ୍ତି ଦେବତା ଅତିଥି ଦେବ ଭବ ସେଥିପାଇଁ ଅତିଥି ମାନଙ୍କୁ ସତ୍କାର କରିବା ପାଇଁ ମୁଁ ଚାହା ପ୍ରସ୍ତୁତ କରିବା ପାଇଁ କିଚେନ୍କୁ ଗଲି ରୋଷେଇ ଘରେ ରୋଷେଇ ଘରେ ଯେତେବେଳେ ମୁଁ ଚିନି ଚିନି ଡବା ଦେଖିଲି ଚିନି ନଥିଲା ଆମ ଆମ ଘର ଠାରୁ ବଜାର ବହୁତ ଦୂର ଅଟେ ସେଥିପାଇଁ ମୁଁ ମୋ ପାଖ ପଡ଼ୋଶୀ କି ଯିବାକୁ ଚାହୁଁନଥିଲି ମାତ୍ର ମୋର ବାଧ୍ୟ ବାଧ୍ୟକତା ବା ପରିସ୍ଥିତି ମୋତେ ସେହିପରି ବାଧ୍ୟ କଲା ଯେ ତା ସହ ତା ପାଖକୁ ଯାଇକି ତାକୁ ଚିନି ମାଗି ଆଣିବାକୁ ସେଠାରୁ ମୁଁ ତା ସହିତ ଯାଇକି କଥା ହେଲି ଓ ସେ ତା ଠାରୁ ଚିନି ମାଗିକି ନେଇକି ଆସିଲି ଓ ଅତିଥିଙ୍କୁ ବିଦାୟ କଲି ମାତ୍ର ତା ମୋ ମଧ୍ୟରେ ଥିବା ଶତ୍ରୁତା ବନ୍ଧୁତାରେ ସେହିଦିନ ଠାରୁ ପରିଣିତ ହୋଇଗଲା